ସୁଯୋଗ ମିଳିଲେ ମୁଁ ଅନ୍ୟ ଦେଶକୁ ମୋ'ର କଳା ପ୍ରଦର୍ଶନ କରିବା ପାଇଁ ଯିବି ଆମ ଦେଶରେ ବହୁତ ପ୍ରକାର କାରିଗର ଅଛନ୍ତି ଯିଏକି ବିଭିନ୍ନ ପ୍ରକାର ମୂର୍ତ୍ତି ବନାଉଛନ୍ତି ଡିଜାଇନ ଡିଜାଇନର ମୂର୍ତ୍ତି ବନାଇ ଲୋକମାନଙ୍କୁ ଦେଖାଉଛନ୍ତି ଆଉ ମଧ୍ୟ ଲୋକ ଅଛନ୍ତି ଯେ ସେମାନେ ବିଭିନ୍ନ ପ୍ରକାର ଛବି ଆଙ୍କି ଲୋକମାନଙ୍କୁ ଆକର୍ଷିତ କରୁଛନ୍ତି ଲୋକମାନେ ତାହା ଦେଖିବା ପାଇଁ ଭାରି ଭଲ ପାଉଛନ୍ତି